ଚଢ଼ିଥିବା ଏକ ଚ୍ୟାଲେଞ୍ଜିଂ ମାର୍ଗ ହେଉଛି ଜାମ୍ମୁରେ ଜାମ୍ମୁରେ ଉପସ୍ଥିତ କଟ୍ରାରେ ଥିବା ମା ବୈଷ୍ଣବ ଦେବୀଙ୍କ ପାହାଡ଼ କାରଣ ଚ୍ୟାଲେଞ୍ଜିଂ ଏଇଥିପାଇଁ ଥିଲା ଯେ ସଖାଳେ ମୋତେ ମାଆଙ୍କର ଦର୍ଶନ କରିବାର ଥିଲା ଏବଂ ଆଳତୀ ଦର୍ଶନ କରିବାର ଥିଲା ସେଥିପାଇଁ ମୋତେ ଦୁଇ ଘଣ୍ଟା ଭିତରେ ମାଆଙ୍କ ପାହାଡ଼ରେ ପହଞ୍ଚିବାର ଥିଲା ଏକ ତ ଏଇ ବଡ଼ ଚ୍ୟାଲେଞ୍ଜିଂ ଥିଲା ଆମେ ସବୁ ସାଙ୍ଗସାଥିମାନେ ଯାଇଥିଲୁ ମାଆଙ୍କ ଦର୍ଶନ କରିବା ପାଇଁ ଯାହା ହେଉ ମାଆଙ୍କ କୃପାରୁ ଆମେ ଦୁଇ ଘଣ୍ଟା ଭିତରେ ଚାଲିକି ମାଆ ସଖାଳେ ପାନ୍ସଟା ଭିତରେ ମାଆଙ୍କର ଦର୍ଶନ କରିଥିଲୁ ଏବଂ ଆଳତୀ ମଧ୍ୟ ଦେଖିଥିଲୁ ଏଇଟା ମୋ ପାଇଁ ଗୋଟିଏ ଚ୍ୟାଲେଞ୍ଜିଂ ଥିଲା ଏବଂ ଏହା ମଧ୍ୟ ମୋ ମନରେ ସଦାବେଳେ ଏକ କିମ୍ବଦନ୍ତୀ ହୋଇକି ରହିବ